ପିଠି ଯନ୍ତ୍ରଣା କୁ ଭଲ କରିବାପାଇଁ ଆମ ଅଞ୍ଚଳରେ ଫିଜିଓଥେରାପି ଆଉ ଆମର କାଳୁପଡ଼ା ସେକ କେନ୍ଦ୍ର ଏବଂ ଡକ୍ଟର ଙ୍କ ପରାମର୍ଶ ଅନୁଯାୟୀ ମଲମ ଔଷଧ ଇଞ୍ଜେକ୍ସନ ସବୁତକ ଦିଆଯାଏ ଏବଂ ଘରୋଇ ଉପଚାରରେ ଆମେ ସେକ ଆଉ କିଛି ଜଡ଼ିବୁଟି ନେଇ ଆମେ ତାର ଉପଚାର କରିଥାଉ